ପଶୁମାନଙ୍କ କୌଣସି ସମସ୍ୟା ପୂରଣ ପନ ଆସିଲେ ଆପଣ କାହା ସହ ଆମ କୁକୁଡ଼ା କୁକୁଡ଼ା ଚରା କୁକୁଡ଼ା ଚାଷରେ ରୋଗ ବ୍ୟାଧି ହେଲେ ଆମେ କିଛି କରିପାରେ ନାହିଁ ଥରେଥରେ ଆମେ ଡାକ୍ତରକୁ ବି କହୁ ଏମିତି ହେଉଛିି ଏମିତି ହେଉଛିି ଆମ କୁକୁଡ଼ା ମରିଯାଉଛି ବଡି ଆସି ବୋଲି ଆମେ କହୁ ଆମ ଆମ ଆମ ଆମ ସାଇଡ଼ରେ ଔଷଧ ବି ନାଇଁ ଏଥିପାଇଁ ଆମେ କୁକୁରର ରୋଗବ୍ୟାଧି ହେଲେ ବି ଆମେ କିଛି କରିପାରୁନାହିଁ କୁକୁଡ଼ା ସେମିତି ରୋଗବ୍ୟାଧି ହୋଇ ମରିଯାଏ ଥରେ ଥରେ ଆମେ ଜାଣୁ ଯେ କୁକୁଡ଼ା କୁକୁଡ଼ା କୁକୁଡ଼ା କୁକୁଡ଼ାକ କୁକୁଡ଼ାକୁ ଏମିତି ଔଷଧ ଲାଗେ ଆମେ ଆଣୁ ତାହାକୁ ବାଟିିକି ଖୁଆଉଁ ସେ ଭଲ ହୋଇଯାଏ ଏମିତି ଗୁଟି ଗୁଟି କୁକୁଡ଼ା କୁକୁଡ଼ା ଗୁଟେକେ ହୋଇଛି ଆଉ ଗୁଟେକୁ ଆଉ ଗୁଟିକେ ଏମିତି ନହକି ଯାଏ ଏଥିପାଇଁ ଆମେ ଯେଉଁ କୁକୁଡ଼ାକୁ ରୋଗବ୍ୟାଧି ହୋଇଥାଏ ସେଇ କୁକୁଡ଼ା ପାଇଁ ଆମେ ଥରେ ଥରେ ଔଷଧ ଆଣିି ଆମେ ଖୁଆଉ ସେଇ କୁକୁଡ଼ା ଭଲ ହୋଇଯାଏ ସେଥିପାଇଁ ଆମେ ଆମେ କୁକୁ କୁକୁଡ଼ାର ବିପଦ କ'ଣ ଜାଣୁ କୁକୁଡ଼ା ଇଛନ ଏମିତି ହେଉଛି ଆର୍ଛନ ଗଲେ କେମିତି ମରିିବି ଯିବ ବୋଲି ଆମେ ଡରୁ ଆର୍ ତାହାକୁ କେତେ ଲୋକ ଔଷଧ କିଛି ଏମିତି ସେମିତି ବୋଲି ଆମେ ପଚରାଉ ଦେଖନ୍ ଆମେ ଔଷଧ ରଖିବା ନାଇଁ ଔଷଧ ରଖିଲେ ଆମେ ବି ଆମ କୁକୁଡ଼ାକୁ ଖୁଆନ୍ତି ଆମ ଘରେ ଔଷଧ ନାଇଁ ତ ତୁମକୁ କେମିତି ଦେମୁ କହି ହଁ ତୁମ ଘରେ ଔଷଧ ନାହିଁ ତ ଆମକୁ କେମିତି ଦେବ ବୋଲି କହୁ ଔଷଧ ଔଷଧ ଘିଣିଲେ ମିଲିବ କି ହଁ ମିଳିଯିବ ଥରେ ଥରେ ଡାକ୍ତର କୁହନ୍ତି ଔଷଧ ମିଲିବ ନାହିଁ ଔଷଧ ଥରେ ଧଥରି ଆମେ ନଦୀକୁ ଯାଇ ଚେରମୂଳିରଟା ଆଣୁ ଖୁଆଉଁ ଥରେ ଥରେ ଭଲ ହୋଇଯାଏ ଥରେ ଥରେ ନାହିଁ ଏଥିପାଇଁ ଆମେ କୁକୁଡ଼ା ରୋଗବ୍ୟାଧି ହୋଇଲେ ଆମେ ଦେଖୁ ଆରୁ କେମିତି କେତେ ଗୁଲଗୁଲା ଲାଗେ ସେଇ ଭିତୁର ସେଇ ଭିତରେ ସେଇ ଭିତରେ ମଣିଷ ଭାଇ ଆମେ ତାହାକୁ କେତେ ଗୁଲଗୁଲା କରି ଦେଖୁ ସେଥିପାଇଁ ଆମେ କେମିତି କରି ଔଷଧ ଆଣିକରି ଆମେ କୁକୁଡ଼ାର କୁକୁଡ଼ାର ଜୀବନ ବଞ୍ଚାଇବା କାହା କାହା ସହ କାହା ସହ ପ୍ରଶ୍ନ ଆପଣ କୌଣସି କ'ଣ ଆମେ ପଚାରୁ ତୁମ ଘରେ ଔଷଧ ଅଛି କି ନାଇଁ ତୁମ ଘରେ ଔଷଧ ଅଛି କି ନହିଁ ଆମ ଘରେ ଔଷଧ ଥିଲା ଆମେ କୁକୁଡ଼ାକୁ ଇଚ୍ଛନ୍ୟ ଏଖା ଖୁଆଇ ଦେନୁ ତୁମେ ଆଗେଠୁ ମାଗିଥିଲେ ଆମେ ଦେଇଥିତା ବୋଲିକରି କହେସନ୍ କି ଆମେ ତୁମେ ଜାଣି ଆମେ ଜାଣିଛୁଁ ତୁମେ ଔଷଧ ଆଣିଛ ବୋଲି ଆମେ ନାଇଁ ଜାଣିଥାଇ ହେଥିଲାଗି ଦ ନେଇଁ ମାଗି ରୋଡ଼ରେକୁ ଆସୁ